ଓଡ଼ିଶାର ପରିବହନ ଭିତ୍ତିଭୂମି ଭାରତର ଅନ୍ୟ ଭାଗ ସହିତ ମଧ୍ୟ ତୁଳନା ହେଇପାରେ ତୁଳନାତ୍ମକ ହୋଇପାରେ ପର୍ଯ୍ୟଟକ ମାନେ ରାଜ୍ୟର ବିଭିନ୍ନ ଜାଗା ବୁଲିବା ପାଇଁ ସେମାନେ ବସ୍ କିମ୍ବା ଟ୍ୟାକ୍ସିର ହେଲ୍ପ ନେଇଥାନ୍ତି ଯେମିତିକି ଆମ ପାାରାଦ୍ୱୀପ ପୁରୀ କୋଣାର୍କ ବିଭିନ୍ନ ଟୁରିଷ୍ଟ୍ ପ୍ଲେସ୍ ଏବଂ ବିଭିନ୍ନ ଭଲ ଜାଗା ବୁଲିବା ପାଇଁ ସେମାନେ ଏସବୁର ହେଲ୍ପ ନେଇଥାନ୍ତି